ଆଚ୍ଛା ଆପଣ କହିଲେ ଆମେ ଯେଉଁ ଏବେ ଆସିକି ପହଞ୍ଚିଲେ କିନ୍ତୁ ମୋ ପାଖରେ ତ ପଇସା ନାହିଁ ଆପଣଙ୍କର କୌଣସି ୟୁପିଆଇ ପିନ୍ ନମ୍ବର ଅଛି କି ଯେମିତି ଫୋନ ପେ' ଗୁଗୁଲ ପେ' ଆମାଜନ ପେ' ଏମିତି କିଛି ଅଛି କି ଯାହାଦ୍ୱାରା ମୁଁ ଆପଣଙ୍କୁ ପେଟିଏମ୍ ହେଉଥିଲେ ବି ଚଳିବ ତା' ମାଧ୍ୟମରେ ପଇସାଟା ପେମେଣ୍ଟ କରିଦିଅନ୍ତି ଆପଣଙ୍କର ଏହିସବୁ ଯଦି ଅଛି ଦୟାକରି ଆପଣ ମୋତେ ଦିଅନ୍ତୁ ଯାହା ଦ୍ୱାରା ମୁଁ ଅନଲାଇନରେ ପଇସାଟା ଆପଣଙ୍କୁ ପଠେଇ ପାରିବି ଠିକ ଅଛି ରଖୁଛି